ହଁ ମୁଁ ସେଇ ପାଞ୍ଚଟି ତାରିଖ ମନେରଖି ପାରିବି ଛବିଶ ସାତ ଦୁଇହଜାର ତେଇଶ ଉଣେଇଶ ଏକେ ଦୁଇହଜାର ପାଞ୍ଚ ପଚିଶ ଚାରି ଦୁଇହଜାର ନଅ ତେଇଶି ଚାରି ଦୁଇହଜାର ଦଶ ଉଣେଇଶ ବାର ଦୁଇହଜାର ପାଞ୍ଚ